ହେଲୋ ହଁ ଆଜ୍ଞା ନମସ୍କାର ଆଜ୍ଞା ହଁ ଆମେ ମୁଁ ଗୋଟେ ଆମର ଗୋଟେ ଆସିଛୁ ମୋ ପୁଅ ପିଲାମାନଙ୍କୁ ନେଇ ଆସିଛି ଆମର ଗୋଟେ ଅର୍ଗାନାଇଜେସନ ଅଛି ଆମ ଗୋଟେ ପିଲାମାନଙ୍କୁ ନେଇ ଆସିଛି ଏଠି ଆପଣଙ୍କ ହୋଟେଲରେ କିଛି ସୁବିଧା ମିଳିପାରିବ କି ନାଇଁ ଆମର ତ ପୁଅ ଝିଅଙ୍କୁ ନେଇକି ଆସିଛି ନା ତେଣୁକରି ଆପଣ ମୁଣ୍ଡ ପିଛା ନେବେ ନା ରୁମ୍ ନେବେ କେମିତି ଖାଇବା ପିଇବାର କେମିତି କ'ଣ ସୁବିଧା କନସେସନ କେମିତି କ'ଣ ଟିକେ କଲେ ଆମେ ସେଇ ହିସାବରେ କିଛି ହଁ ହଁ କହିଲେ ତ ମୁଁ ତ ପିଲାଙ୍କୁ ନେଇକି ଆସି କହିଲେ ତ ମୁଁ ଆଣିକି ଆସିବି ମୁଁ ଆଗ ଆସିଲି ବୁଝିବା ପାଇଁକି ଆପଣଙ୍କ ହୋଟେଲରେ କିଛି ସୁବିଧା ଯଦି ମୋତେ ମିଳିପାରିବ ତ ମୁଁ ଆପଣଙ୍କ ହୋଟେଲରେ ରୁମ୍ ନେବି ପିଲାମାନଙ୍କୁ ଖାଇବାକୁ ପିଇବାକୁ ଏବେ ରଖିବି ସେଇଥିପାଇଁ ଆଗ ପଚାରିଲି କହିଲେ ତ ମୁଁ ଆଣିବି ହଉ ଠିକ୍ ଅଛି